ଭାରତର ବିଭିନ୍ନ ଭାଗ ମଧ୍ୟରେ ଯଦି ସାଂସ୍କୃତିକ ବିନିମୟ ଓ ଯୋଗାଯୋଗ କଥା କହିବା ତାହେଲେ ଭାଷା ଏଇନେ ମୁଖ୍ୟ ଭୂମିକା ଗ୍ରହଣ କରସି କାରଣ ଭାଷା ମାଧ୍ୟମରେ ହିଁ ଆମେ ଅନ୍ୟ ଗୁଟେ ଜାଗାର୍ ସଂସ୍କୃତି କଳା ସ୍ଥାପତ୍ୟ ବିଷୟରେ ଆମେ ଜାନି ପାରସୁଁ ଅଲଗା ଜାଗାର୍ ସ୍ଥାପତ୍ୟ ବା ଭାରତର ବିଭିନ୍ନ ପ୍ରାନ୍ତର ସ୍ଥାପତ୍ୟ ବିଷୟରେ ଯଦି ଆମେ କଥା ହେମା ତାହେଲେ ସେମାନେ ତାଙ୍କର ଭାଷାରେ କହେବେ କିନ୍ତୁ ବର୍ତ୍ତମାନ ଓଡ଼ିଆ ଭାଷା ମାଧ୍ୟମରେ ସେ ସମୟରେ କିଛି ଶୁଣା ଯାଉନଥିଲା ହେଲେ କିଛି ଲୋକ ଯେନ୍ମାନେ କି ଓଡ଼ିଶାରୁ ଯାଇକି ସେନେ କାମ୍ କରୁଛନ୍ ସେମାନେ ଓଡ଼ିଆ ଭାଷାରେ ଆମର ଓଡ଼ିଶା ଲୋକମାନଙ୍କୁ କହି ପାରୁଛନ୍ ଯାର୍ଫଳରେ କି ସେମାନେ ମଧ୍ୟ ଓଡ଼ିଆ ଭାଷାରେ କହିକି ଆମକୁ ବୁଝେଇ ପାରୁଛନ୍ ଆର୍ ଓଡ଼ିଶାରେ ଥିବା କଲା ସ୍ଥାପତ୍ୟକେ ମଧ୍ୟ ଆମେ ଓଡ଼ିଆ ଭାଷାରେ କହୁଛୁଁ ଯାର୍ଫଳରେ ଅଲଗା ମାନେ ମଧ୍ୟ ଓଡ଼ିଆ ଭାଷାକେ ଜାଣ୍ବାର ଲାଗି ମଧ୍ୟ ଚେଷ୍ଟା କରୁଛନ୍ ତ ଏପରି ଭାବରେ ଓଡ଼ିଆ ଭାଷାଟା ଆମର୍ ସଂସ୍କୃତିକେ ବିଭିନ୍ନ ପ୍ରାନ୍ତର ଯୋଗ କର୍ବାରନେ ସହାୟକ ହେସି